ଖେଳଟା ହେଉଛି ଆମର ଗୋଟେ ଆର୍ଟ୍ସ ଖେଳିଲେ ଖେଳିବା ଖେଳିବା ଏହା ଗୋଟିଏ ଆମର ଆର୍ଟ୍ସ ଖେଳ ଖେଳିଲେ ଆମର ଦେହ ଗୋଡ଼ ହାତ ଭଲ ରୁହେ ଖେଳିବା ଦ୍ୱାରା ଆମର ନିଜ ସୁଯୋଗ ମଧ୍ୟ ଫ୍ରି ମଧ୍ୟ ଲାଗେ ମଧ୍ୟ ଲାଗେ ଖେଳିଲେ ଆମେ ପାଠ ପଢ଼ିବା ଯେମିତି ଖେଳ ବି ଗୋଟେ ସେମିତି ଯେମିତି ଆମେ ପାଠ ପଢ଼ିଲେ ଭଲ ମଣିଷ ହବା ସେମିତି ଖେଳି ବି ଯଦି ଆମେ ଭଲସେ ଖେଳିବା ଖେଳିବା ପରେ ଯଦି ଆମେ ଖେଳିତେ ଯିବା ଗଲେ ବି ଆମକୁ ଭଲ ସେମାନଙ୍କୁ ଗଲେ ଆମକୁ ଭଲ ଖେଳିଲେ ଆମକୁ ପ୍ରାଇଜ୍ ମଧ୍ୟ ମିଳିବ ସାର୍ଟିଫିକେଟ୍ ମଧ୍ୟ ହିଁ ମିଳିବ ଖେଳିଲେ ଆମକୁ ସେହି ସାର୍ଟିଫିକେଟ୍ ପ୍ରାଇଜ୍ ସେ ସାର୍ଟିଫିକେଟ୍ ମିଳିବା ଦ୍ୱାରା ଆମକୁ ଚାକିରି ମଧ୍ୟ ମିଳିଥାଏ ମୋତେ ଆଉ ଗ୍ରାମରେ ଖେଳ ହେଲେ ଗ୍ରାମରେ ଖେଳ ହେଲେ ଆମର ଗାଁ ଛୁଆମାନେ ଖେଳିଲେ ପାଞ୍ଚ ଜଣ ଖେଳିବା ଦ୍ୱାରା ସମସ୍ତେ ମିଶି ମିଳିମିଶି ଖେଳିବା ଦ୍ୱାରା ଖୁସି ମଧ୍ୟରୁ ରୁହନ୍ତି ରୁହନ୍ତି ପାଠ ସାଙ୍ଗରେ ସବୁ କରିବା ଦରକାର ଖେଳ ନାଚ ଗୀତ ଖେଳ ପାଠ ଯେମିତି ଖେଳ ବି ଗୋଟେ ସେମିତି ଖେଳରୁ ଖେଳ ରହିଲେ ସବୁ ସକାଳ ଚାରିଟା ବେଳେ ଆମେ ଯଦି ଖେଳିତେ ଯାଉ ତା'ହେଲେ ଆମର ମାନେ ଖେଳିବା ଦ୍ୱାରା ଆମର ଗୋଡ଼ ହାତ ସବୁ ଫ୍ରି ମଧ୍ୟ ହୋଇଯାଏ କୌଣସି ପ୍ରକାର ବଥ ମଧ୍ୟ ଥିଲେ କୌଣସି ପ୍ରକାର ବଥ ଥିଲେ ସେ ଭଲ ହୋଇଯାଏ ଭଲ ହୋଇଯାଏ ଆମେ ଖେଳ ମାନେ ଖେଳକୁ ବହୁତ ଭଲ ପାଇଥାଉ ପାଇଥାଉ ଆମ ଗାଁରେ ଗୋଟିଏ ଫୁଟ୍ବଲ୍ ଟିମ୍ ମଧ୍ୟ ଅଛି ପିଲାମାନେ ବାହାରକୁ ଖେଳିତେ ଯାଆନ୍ତି ଯାଆନ୍ତି ଆଉ ମୋ ଗାଁରେ କ୍ରିକେଟ୍ କ'ଣ ଖେଳାଳି ମଧ୍ୟ ଅଛନ୍ତି ସେମାନେ ବାହାରକୁ ଏଠି ସେଠି ଖେଳିବା ପାଇଁ ବି ଯାଆନ୍ତି ଖେଳିଲେ ଭଲ ଖେଳିବା ଦ୍ୱାରା ଆଉ ସବୁ ମାନେ ଦେହ ହାତ ଗୋଡ଼ କୌଣସି ପ୍ରକାର ଯେକୌଣସି ହୋଇଯାଏ ତା'ହେଲେ ଖେଳିବା ଦ୍ୱାରା ସେଇଟା ମାନେ ଭଲ ହୋଇ ଭଲ ମଧ୍ୟ ହୋଇଯାଏ ଆମ ଗାଁ ଛୁଆମାନେ ମଧ୍ୟ ଏଠି ସେଠି ଖେଳିତେ ମଧ୍ୟ ଯାଆନ୍ତି ଆମ ଗାଁରେ ଫୁଟ୍ବଲ୍ ଖେଳ ମଧ୍ୟ ହୋଇଥାଏ ଆମ ପଡ଼ିଆରେ